ଆମର ଚାଷ ଆରମ୍ଭ ହୁଏ ଓଡ଼ିଶାରେ ଅକ୍ଷୟ ତୃତୀୟ ଅଛି ସେତେବେଳେ ଚାଷ ଅକ୍ଷି ମୁଠି ଚଳେ ଆଉ ନେଇକିରି ସବୁ ଗଉଣୀ ଦିହରେ ଧାନ ନେଇ ଘୋଡ଼େଇ ଘାଡ଼େଇ ନେଇକିରି ବୁଣା ବୁଣି ହୁଏ ସେବଳ ଚାଷ ଅନୁକୂଳ ଆମର ଫାଷ୍ଟ ଅନୁକୂଳ ହୁଏ ତା'ପରେ ଆଉ ସବୁ ଖରା ମାସ ବେଳକୁ ଚାଷ ଯେଉଁ ଧାନ ହେଇଗଲା ଧାନ ସବୁ କାଟିକୁଟି ଆଣିବେ ତାପରେ ମୁଗ ବିରି ବୁଣା ହେବ ସେଗୁଡ଼ା ଠିକ ଚୈତ୍ର ପୂର୍ଣ୍ଣମୀ ଭିତରେ ଚାକୁ ସବୁ ଓପାଡ଼ି ଆଣି ଅମଳ କରିଦେବେ ତା'ପରେ କ'ଣ କରିବେ ନା ରଜ ଟାଇମ ରଜ ଟାଇମରେ ଆଉ ସେତେବେଳେ ହଳଫଳ ହଏନି ଟିକେ ରହେ ପରେ ବୁଣା ବୁଣି ହବ ଯେଉଁ ମା ତ ତିନି ବଳେ ଯାକ ସେ ତାଙ୍କୁ ପୂଜା କରନ୍ତି ଶେଷରେ ପୂଜା ହୁଏ ସେ ଯେଉଁ ମାସକ ଯାକ ତାଙ୍କର ଗୋଟେ ଥାଏ ଯେଉଁ ତାଙ୍କୁ ପୂଜାପୂଜି କରନ୍ତିନି ସେତେବେଳେ ମାନେ ମାଟିରେ କେହି ଖୋଳାଖୋଳି କରିବେନି କିଛି କରିବେନି ବସୁମାତା ଗାଧୁଆ ଗୋଟେ ଆମର ଅଛି ବସୁମାତା ଗାଧୁଆ ହବ ତାପରେ ଯାଇ ହଳ ଅନୁକୂଳ ହେବ ଅନୁକୂଳ ହେଇକି ଗୋଟେ ବୁଣାାମୁଣି ଚଲେଇବେ ରଜ ପରେ ଆଉ ଏମିତି ସବୁ ହୁଏ ଆଉ କଟିଲାନି